ମୁଁ ବାଇକ୍ରେ ଲମ୍ବାଯାତ୍ରା କରିଥିଲି କଟକରୁ ପୁରୀ ଯାଇଥିଲି ସକାଳୁ ଗାଡ଼ି ଚେକ୍ କରିଥିଲି ଗାଡ଼ିରେ ଥିବା ରାସ୍ତାକୁ ଗାଡ଼ିରେ ରାସ୍ତାରେ ଯିବାକୁ ହେଲେ ପ୍ରଥମେ ଗାଡ଼ିରେ ପେଟ୍ରୋଲ୍ ଇଞ୍ଜିନ୍ ଅୟେଲ୍ ଚେକ୍ କରେ ଘରୁ ଘରୁ ବାହାରକୁ ଯାଇ ଗାଡ଼ିର କାଗଜପତ୍ର ଏବଂ ସାଙ୍ଗରେ ଡ୍ରାଇଭିଂ ଲାଇସେନ୍ସ ଦରକାର ହୋଇଥାଏ ଏବଂ ସାଙ୍ଗରେ ପିଇବା ପାଣି ନେବା ଦରକାର କିଛି ଔଷଧ ସାଙ୍ଗରେ ନେଇଥାଏ ତା'ପରେ ରାସ୍ତା ରାସ୍ତା ପରେ ବିଭିନ୍ନପ୍ରକାର ଦୁର୍ଘଟଣା ଘଟିବାର ସମ୍ମୁଖୀନ ଥାଏ ସେଥିପାଇଁ ଗାଡ଼ି ଚଳାଇବାକୁ ହେଲେ ପ୍ରଥମେ ଆମେ ବ୍ରେକ୍ ଉପରେ ହାତ ରଖିଥାଉ ଏବଂ ରାସ୍ତାଯାକ ବାମ ସାଇଡ଼୍ରେ ଗାଡ଼ି ଚଳାଇ ଟ୍ରାଫିକ୍ ନିୟମ ମାନି ଯେତେବେଳେ କୌଣସି ଛକ ପଡ଼େ ସେତେବେଳେ ଟ୍ରାଫିକ୍ ଅନାଇଥାଏ ବେଳେ କାଗଜପତ୍ର ଯାଞ୍ଚ କରେ ସେହିପରି ଭାବେ ଟ୍ରାଫିକ୍ ନିୟମ ପାଳନ କରେ